ପୂର୍ବ ସମୟରେ ତୁଳନା କିଛି ଗୁରୁତ୍ୱପୂର୍ଣ୍ଣ ବିକାଶ ଅଛି ଆମ ଅଞ୍ଚଳରେ ଦେଖିବାକୁ ଗଲେ ଆଗେ ଶିକ୍ଷା ଅନୁଷ୍ଠାନ ନଥିଲା ଧୀରେ ଧୀରେ ଶିକ୍ଷା ଅନୁଷ୍ଠାନ ତିଆରି ହେଲା ସରକାର ବହୁତ ଗୁଡ଼ାଏ ପଦକ୍ଷେପ ନେଲେ ନେଇଥିବା ଦ୍ୱାରା ଆମ ଗାଁର ମଧ୍ୟ ପରିବର୍ତ୍ତନ ହେଲା ଯେମିତିକି ଶିକ୍ଷା ଅନୁଷ୍ଠାନ ପରିବର୍ତ୍ତନ ହେଲା ତାହା ଦ୍ୱାରା ପିଲାମାନେ ଠିକ୍ ପାଠ ପଢ଼ିପାରିଲେ ସେମାନେ ସେମାନେ ଠିକ୍ ଭାବରେ ନିଜକୁ ତିଆରି ତିଆରି କରିବାରେ ସମ୍ପୂର୍ଣ୍ଣ ହୋଇପାରିବେ ଏବଂ ଗ୍ରାମବାସିୀନ୍ଦାଙ୍କ ପାଇଁ ଯିବା ଆସିବାରେ ଗୋଟିଏ ଯିବା ଆସିବାରେ ଯେଉଁ ଆମର ଗାଁ ରାସ୍ତା ଥିଲା ତାହା ବର୍ଷା ଦିନେ ଖରାପ ହୋଇଯାଉଥିଲା ସେଥିପାଇଁ ରାସ୍ତା ହେଲା ସେ ରାସ୍ତା ଦ୍ୱାରା ସମସ୍ତେ ଭଲ ଭାବରେ ଯିବା ଆସିବା କରିପାରିଲେ ଏବଂ ଆମ ଗାଁରେ ମଧ୍ୟ ଗୋଟେ ଚିକିତ୍ସାଳୟ ତିଆରି ହେଲା ଯାହା ଦ୍ୱାରାକିି ଲୋକେ ଲୋକେ ଯେଉଁ ଅନ୍ୟ ଗାଁରୁ ବହୁତ ଦୂରେ ଚିକିତ୍ସାଳୟ ଥିବା ଦ୍ୱାରା ସେମାନେ କୌଣସି ଅସୁବିଧା ହେଲେ ତୁରନ୍ତ ସେଠାକୁ ପହଞ୍ଚି ନ ପାରୁଥିଲେ କିନ୍ତୁ ଏ ବର୍ତ୍ତମାନ ସମୟରେ ସେମାନେ ବର୍ତ୍ତମାନ ସମୟରେ ସେମାନେ କୌଣସି ଗୋଟଏ ଅସୁବିଧା କିମ୍ବା କୌଣସି ଗୋଟେ ପ୍ରୋବ୍ଲେମ୍ ହେଲେ ତୁରନ୍ତ ଯାଇକି ଗାଁ ଚିକିତ୍ସାଳୟରେ ଦେଖାଇ ହୁଅନ୍ତି ଏବଂ ତା'ଦ୍ଵାରାକିି ଧୀରେ ଧୀରେ ଆମ ଅଞ୍ଚଳ ପରିବର୍ତ୍ତନ ହେଲା ଏବଂ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିକାଶ ଆମ ଗାଁକୁ ଆମ ଗାଁକୁ ବହୁ ଗୁଡ଼ାଏ ପରିବର୍ତ୍ତନରେ ସାହାଯ୍ୟ କଲା